ଚାହୁଁଛି ମୋର ଭାଇ ପାଠ ପଢ଼ି ଭଲ ମଣିଷଟିଏ ହଉ ଭଲ ଚାକିରୀ ଟିଏ କରୁ ଏବଂ ଭବିଷ୍ୟତରେ ସେ ଭଲ ମଣିଷଟିଏ ହେଇ ଛିଡ଼ା ହଉ ଯେମିତି ଲୋକ ତାକୁ କେହି ଖରାପ ଦୃଷ୍ଟିରେ ଦେଖିପାରିବେନି କି ଖରାପ କଥା କହିପାରିବିନି ସିଏ ଲୋକମାନଙ୍କୁ ବୁଝେଇ ପାରିବ କେମିତି ସେ କରିବ କଣ ନାହିଁ ସେ ବିଷୟରେ ସେ ଯେମିତି ଲୋକମାନଙ୍କୁ ଶିକ୍ଷା ଦେଇପାରିବ ଭବିଷ୍ୟତରେ ସେ ଯେମିତି ଚାକିରିଟିଏ କରି ନିଜ ଗୋଡ଼ରେ ନିଜେ ଛିଡ଼ା ହେବ ଏବଂ ଅନ୍ୟ ଜାଗାକୁ ଯାଇ ପାଠ ପଢ଼ି ସେ ଜାଣିପାରିବ ଯେ ମୁଁ କେଉଁଠି ଆସିଛି କଣ କରୁଚି ସେ ବିଷୟରେ ସେ ପଢ଼ିପାରିବ କିମ୍ବା ଭଲ ଚାକିରୀଟିଏ ସେ କମ୍ପାନୀରେ ଯାଇ କରିପାରିବ କେହି ତାକୁ ନିଜ ଭାଷାରେ କହିପାରିବେନି ଯେ ତୁ ଖରାପ ବୋଲି ଶିକ୍ଷାଲାଭ କରିଥିଲେ ସେ ଲୋକମାନଙ୍କୁ ଭଲ ଶିକ୍ଷାଟିଏ ଦେଇପାରିବ ଏବଂ ଲୋକମାନଙ୍କୁ କେମିତି ବ୍ୟବହାର କରିବ ସେ ବିଷୟରେ ସେ ଜାଣିପାରିବ ଲୋକମାନେ ଯେମିତି ତାକୁ କେହି ନିଚ୍ଚ ଦୃଷ୍ଟିରେ ନ ଦେଖନ୍ତୁ ସିଏ ଯେମିତି ଶିକ୍ଷାଲାଭ କରି ଭଲ ଚାକିରୀଟିଏ ଡାକ୍ତରଟିଏ କି ଇଞ୍ଜିନିୟରଟିଏ ହେଉ କିମ୍ବା ନିଜ ଗୋଡ଼ରେ ନିଜେ ଛିଡ଼ା ହେଉ ତାକୁ କେହି ନିଜ ଭାଷାରେ କହିପାରିବେନି ଯେ ତୁ ମୂର୍ଖ ବୋଲି ସମସ୍ତେ ତାଙ୍କୁ ଯେମିତି ଭଲ ସମ୍ମାନ ଦେବେ ସିଏ ଲୋକମାନଙ୍କୁ ଯେମିତି ଭଲ ସମ୍ମାନ ଦବ ସେ ବିଷୟରେ ସିଏ ଶିକ୍ଷାପ୍ରାପ୍ତ ପାଉ ଲୋକମାନଙ୍କୁ ସିଏ ବୁଝେଇ ପାରିବ ଯେ କେମିତି କଲେ କଣ ହେବ ସେ ବିଷୟରେ ଯେମିତି ଶିକ୍ଷା ଦେଇପାରିବ ଲୋକମାନେ ତାକୁ ଯେମିତି ନିଚ୍ଚ ଭାଷାରେ ନ ଦେଖନ୍ତୁ କି ଖରାପ ଦୃଷ୍ଟିରେ ନ ଦେଖନ୍ତୁ ଶିକ୍ଷାଲାଭ କରି ସେ ସମସ୍ତଙ୍କ ଦୃଷ୍ଟିରେ ଉଚ୍ଚ ସମ୍ମାନ ପାଉ ଏବଂ ସମସ୍ତେ ଯେମିତି ତାକୁ ଭଲ ସମ୍ମାନ ଦିଅନ୍ତୁ ସମସ୍ତେ ଯେମିତି ତାକୁ ଭଲ କୁହନ୍ତୁ ସେ ବିଷୟରେ ସେ ଶିକ୍ଷା ପାଉ ପାଠ ପଢ଼ି ସେ ସମସ୍ତଙ୍କୁ ଭଲ ଶିକ୍ଷା ଦେଉ ବାପା ମାଆଙ୍କର ନାଁ ରଖୁ ସେ ସେଇଟା ହିଁ ମୁଁ ଚାହୁଁଛି ମୋ ଭାଇ ପାଠ ପଢ଼ି ଭଲ ମଣିଷଟିଏ ହେଉ